ମୁଁ ଗୋଟିଏ କ୍ୟାମେରା ଆଣିଥିଲି କିଣିକି ସେ ମୋତେ ଏକ ବର୍ଷ ପାଇଁ ଗ୍ୟାରେଣ୍ଟି ଦେଇଥିଲା ଯେତେବେଳେ ଖରାପ ହେଲା ମୁଁ ବଦଳାଇବାକୁ ନେଲା ବେଳେ ସେ ମୋତେ ମନା କଲା ମୋତେ ଦୁଃଖ ଲାଗିଲା